ସାଂସ୍କୃତିକ ପରମ୍ପରା କହିଲେ ରଜ ରଜରେ ଝିଅମାନେ ଆମର ଦିନକ ଠୁ ସଜବାଜ ହୁଅନ୍ତି ସବୁ ମେହେନ୍ଦି ନୂଆ ଡ୍ରେସ୍ କରାହେଇଥିବ ନୂଆ ଡ୍ରେସ୍ ତ ରଜ ରଜଦିନ ପିନ୍ଧିବେ ମେହେନ୍ଦି କରନ୍ତି ଚୁଟି ସଫା କରିଦେଇଥାନ୍ତି ରଜଦିନ ସକାଳୁ ଉଠି ଗାଧାନ୍ତି ଶୀଘ୍ର ଗାଧୋଇ ଶୀଘ୍ର ଭୋରୁ ଭୋରୁ ଗାଧୋଇ ପଡ଼ନ୍ତି ସଜବାଜ ହୁଅନ୍ତି ସେମାନଙ୍କୁ କିଛି କାମ କରିବାକୁ ଦିଅନ୍ତୁନି ଦିଅନ୍ତିନି ଆମେ ପରିବା କଟା ନାହିଁ ମସଲା ବଟା ନାହିଁ କିଛି କ'ଣ ସେମାନଙ୍କ କାମ ସଜବାଜ ଝିଅମାନେ ସଜ ହୋଇ ରଜଦୋଳି ଖେଳିବେ ମକରସଂକ୍ରାନ୍ତି ମକରସଂକ୍ରାନ୍ତି ମକର ଚାଉଳ ହୋଇ ଠାକୁରଘରେ ପୂଜା ହୁଏ ମୁଁ ମନ୍ଦିରକୁ ପୂଜା କରିବାକୁ ଯାଉ ନୂଆଖାଇରେ ନୂଆ ଚାଉଳ ଚୂଡ଼ା ଖାଇବା ଉଚିତ ଏମିତି ସାଂସ୍କୃତିକ ଆଗରୁ ପରମ୍ପରା ରହିଆସିଛି ଝିଅମାନେ କେବେ ବି କାମ କରନ୍ତି ନାହିଁ ସେ ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧି ପିଠାଖାଇ ସଜବାଜ ହୋଇ ରଜଦୋଳି ଖେଳିବେ ତାଙ୍କୁ କିଛି କାମ କରିବାକୁ ହିଁ ଦିଅନ୍ତି ନାହିଁ ସଂକ୍ରାନ୍ତିରେ ପୂଜା ହୁଏ ନୂଆଖାଇ ଦିନ ଆମେ ଠାକୁରଙ୍କ ଠି ନୂଆ ଚୂଡ଼ା ଭୋଗ ଲଗାଉ ଦୋଳ ଦୋଳପର୍ବ ଦୋଳପର୍ବ ଗୋଟିଏ ଅଛି ଆମର ପରମ୍ପରା ଦୋଳଠାକୁର ହୋଲି ଖେଳନ୍ତି ଦଶଦୋଳ ହୁଏ ଦଶଦୋଳ ସେମାନଙ୍କୁ ଭୋଗ ଲାଗେ ଚଣା ଖଜା ଆମ୍ବ ଇତ୍ୟାଦି ପୂଜା ହୁଏ ଠାକୁରଙ୍କ ପାଖରେ ତାଙ୍କର ଭୋଗ ହୁଏ ଠାକୁରଙ୍କୁ ମେଲଣ କରାଯାଏ ସବୁ ଦଶ ଦଶଦୋଳଙ୍କୁ ମେଲଣ କରାଯାଏ